ଆମ ଗାଁ ରେ ବହୁତ ଆଡ଼ମ୍ବର ସହକାରେ ବାହାଘର ଆୟୋଜନ ହୋଇଥାଏ ଦୁଇ ପରିବାର ମଧ୍ୟରେ ପ୍ରଥମ ସାକ୍ଷାତ ଖୁବ ଭଲ ଭାବରେ ହୋଇଥାଏ ଏବଂ ଦୁଇ ପରିବାର ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଇଥାଏ ବୈଠକ ସମୟରେ ବର ଏବଂ କନ୍ୟା ଙ୍କୁ କିଛି ସମୟ ଛାଡ଼ି ଦିଆଯାଏ ଯଦ୍ୱାରା କି ସେମାନେ ନିଜ ମନରେ ଥିବା ପ୍ରଶ୍ନର ପ୍ରଶ୍ନ ପଚାରି ତାର ଉତ୍ତର ସଂଗ୍ରହ କରିଥାନ୍ତି ଏବଂ ପରସ୍ପରକୁ ଭଲ ଭାବରେ ଜାଣିବା ସହିତ ଭବିଷ୍ୟତ ରେ କୌଣସି ଅସୁବିଧା ହୁଏ ନାହିଁ